ମାଛ୍ ଧରବାର୍ ଲାଗି ଜାଲ୍ ଥୁପି ଗରି କଣ୍ଟା ଏନ୍ତା ଜିନିଷ୍ ମାନେ ବ୍ୟବହାର ହେସିଁ ଆର୍ ମାଛ୍ ଧରବାର୍ ଲାଗି ଆମର୍ ବନକେ ଯାଆସୁଁ ଆର୍ ସେ ବହ୍ନେ ଆମେ ମାଛ୍ ବି ଧରସୁଁ ଆମର୍ ଗାଁଥି ଯୁଡ଼େ ବନାର୍ କଣ୍ଟା ଅଛେ ସେନୁ ମାଛ୍ ଚାଷ୍ ବି ହେସିଁ ମାଛ୍ ଚାଷ ଗୁଟେ ଭଲ୍ ଗୁଟେ ଲାଭ୍ ଜନକ୍ ଚାଷ୍ ଟିଏ ମାଛ୍ ଚାଷ ଲାଗି ବୋଲିକରି ଲୋକ୍ ଅନେକ କାମ୍ ମାନ କରୁଁଛନ୍ ଆରୁ ମାଛ୍ ଚାଷ କରୁଛଁ ମାଛ୍ ଚାଷ କେ ଲୋକ୍ ଏବେ ଭଲ୍ ଧ୍ୟାନ ଦେଇଛଁ ମାଛ୍ ଚାଷ କରିବାର୍ ଲାଗି ମାଛ୍ ଚାଷ କରିବାର୍ ଲାଗି ଗଲେ ସବୁ ବନ୍ଦ କଣ୍ଟା କେ ଭଲ୍ କରି ସଫା ସୁତ୍ରା କରି କରି ସେନୁ ଯାଆଁଲା ଛାଡ଼ଲେ ସେନୁ ମାଛ୍ ଭଲ୍ ଭାବେ ବଢ଼ସନ୍ ମାଛ୍ କେଜି ୟାହାଦେ ଦୁଇଶହ ଟଙ୍କା ତିନିଶହ ଟଙ୍କା ବି ଚଲୁଛି ସେଥିର୍ ଲାଗି ବୋଲିକରି ମାଛ୍ କେ ଲୋକ୍ ବେଶି ପସନ୍ଦ କରୁଛନ୍